ମୁଁ ଆମ ଆକ୍ସିସ୍ ବ୍ୟାଙ୍କରୁ ଲୋନ୍ ନେଇଛି ତା' ସହିତ ଅଭିଜ୍ଞତା ଭଲ ଥିଲା ସେପଟରୁ ସହଜ ସରଳ କରି ଉଠେଇଲି ବେଶୀ କିଛି ନାହିଁ ବହୁତ୍ କମ୍ ପରିବର୍ତ୍ତନ କରିବାକୁ ପଡ଼ିବ ଯେଉଁଟାକି ଆମେ ଯେଉଁ ଆମ ଡକ୍ୟୁମେଣ୍ଟ ଦେଲା ପରେ ଏବଂ ପ୍ରୋସେସ୍ କଲା ପରେ ଯେଉଁ କ୍ରେଡ଼ିଟ୍ ମ୍ୟାନେଜର୍ ରହୁଛନ୍ତି ତାକୁ କ୍ରେଡ଼ିଟ୍ ଦେଖିବାପାଇଁ ଟିକିଏ ଟାଇମ୍ ନେଉଛନ୍ତି ଆଉ ଭେରିଫିକେସନ୍ଟା ଯଦି ବହୁତ୍ ଜଲ୍ଦି ସତ୍ ଯଦି ଜଲ୍ଦି ହେଇଯିବ ତାହାଲେ ଆମ ପାଇଁ ଆଉ ସବୁ ସହଜ ହେଇଯିବ କାରଣ ଭେରିଫିକେସନ୍ ହେଇଥିଲେ ସେଇଠି ସମୟ ଲାଗି ଯାଏ ସେମାନେ ଯେଉଁ ଯଦି କୌଣସି ଏକ୍ସଟ୍ରା ଲୋନ୍ ନେଉଛନ୍ତି ଆମେ ତାଙ୍କ ଆମର ସାଲେରୀ ସ୍ଲିପ୍ ପ୍ରଦାନ କରିଥାଉ ସେ ସାଲେରୀ ସ୍ଲିପ୍ ଧରିଲା ପରେ ସେମାନେ ପ୍ରୋସେସ୍ ପକାଉଛନ୍ତି ତାପରେ ଯେଉଁ କ୍ରେଡ଼ିଟ୍ ସ୍କୋର୍ଟା ବାହାରେ କ୍ରେଡ଼ିଟ୍ ମ୍ୟାନେଜର୍ ତାଙ୍କ ପାଖରେ ରିପୋର୍ଟ ପହଞ୍ଚେଇବା ପାଇଁ କ୍ରେଡ଼ିଟ୍ ସେଇ ପ୍ରୋସେସ୍ଟା ଜଲ୍ଦି ହେଇଯିବ ତାହାଲେ ଗୋଟେ ଲୋକ ସହଜରେ ଋଣ ପାଇପାରିବ ଆଉ ଆଉ କିଛି ନାହିଁ ଆଉ ଟିକିଏ ଇଣ୍ଟରେଷ୍ଟ କମିପାରିବ ତ ବ୍ୟାଙ୍କ ସହିତ ବହୁତ ଭଲ ହବ